ଭାରତର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପର୍ବ ଗୁଡ଼ିକ ହେଲା ଯେପରିକି ହୋଲି ଦୀପାବଳି ଦଶହରା ଏସବୁ ବହୁତ ଧୂମଧାମରେ ପାଳନ କରାଯାଇଥାଏ ହୋଲିରେ ପରସ୍ପରକୁ ରଙ୍ଗ ଲଗାଇ ଏକ ରଙ୍ଗର ପର୍ବ ଭାବେ ପାଳନ କରାଯାଇଥାଏ ଓ ଦୀପାବଳିରେ ସମସ୍ତେ ପ୍ରଥମେ ଦୀପ ଲଗାଇ ଠାକୁରଙ୍କୁ ପୂଜା କରିଥାନ୍ତି ତା'ପରେ ବାଣ ଫୁଟାଇ ବହୁ ଆନନ୍ଦର ସହ ଦୀପାବଳିକୁ ପାଳନ କରିଥାନ୍ତି ଦୀପାବଳିକୁ ଆଲୋକର ଉତ୍ସବ ବା ପର୍ବ ମଧ୍ୟ କୁହାଯାଇଥାଏ ଏହା ପରେ ସମସ୍ତେ ନବରାତ୍ରି ପାଳନ କରିଥାନ୍ତି କିଛି ଜାଗାରେ ଦଶହରା ପୂଜା ମଧ୍ୟ ହୋଇଥାଏ ସେତେବେଳେ ମାଆ ଦୁର୍ଗାଙ୍କର ବିଭିନ୍ନ ପ୍ରକାର ମୂର୍ତ୍ତି ପ୍ରସ୍ତୁତ କରି ତାକୁ ପୂଜା କରାଯାଇଥାଏ କେଉଁ କେଉଁ ଜାଗାରେ ତାକୁ ନବରାତ୍ରି ବୋଲି କୁହନ୍ତି କେଉଁ ଜାଗାରେ ଦଶହରା ବୋଲି କୁହନ୍ତି କେଉଁ ଜାଗାରେ ଦୁର୍ଗାପୂଜା ବୋଲି କୁହନ୍ତି ଏଭଳି କରି ପୂଜା ପର୍ବପର୍ବାଣି ହୋଇଥାଏ ଏହି ସବୁଦିନ ଗୁଡ଼ିକରେ ସରକାରୀ ବେସରକାରୀ ସମସ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଓ ଚାକିରୀ କ୍ଷେତ୍ର ଗୁଡ଼ିକରେ ଛୁଟି ଦିଆଯାଇଥାଏ ଓ ସମସ୍ତେ ନିଜ ଘରେ ପରିବାର ସହ ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ଗୁଡ଼ିକୁ ପାଳନ କରିଥାନ୍ତି